ମୁଁ କିଛିଦିନ ହେଲା ସୋଲାର୍ ଫ୍ୟାନ୍ ଗୋଟେ କିଣି କିଣିଥିଲି ଯାହାକି ପନ୍ଦର ଦିନ ବି ଗଲାନି ତା ମୋଟର୍ ଖରାପ ହେଇଗଲା ମୋ ପଇସା ବେକାର ହେଇଗଲା ଯାହ କି ଭଲ ସେ ଦେଖିକି ଗ୍ୟାରେଣ୍ଟି ବି ନଥିଲା ମୁଁ ପାଗଳ ହେଇକି କିଣି ଦେଇଥିଲି ସେ ଫେନ୍ଟା ମୋଟର୍ ବି ବନାଇବା ପାଇଁ ଗଲେ ସେ ମୋଟର୍ ବି ଆଉ ହେବନି କହୁଛନ୍ତି ତା'ପାଇଁ ଏବେ ତିନିରୁ ଚାରି ହଜାର ଲାଗିବ ସେ ହେଉଥିଲା ସାତ ହଜାର ଆଠଶହ ଚିଲର୍ ଥିଲା ଆମେ ଡିସକାଉଣ୍ଟ କରିକି ସାତ ହଜାର ପାଞ୍ଚଶହରେ କିଣିଥିଲୁ ସୋଲାର୍ ଫ୍ୟାନ୍ କିଣିକି କିଛି ଲାଭ ନାହିଁ ମୋ ପଇସା ବେକାର ପାଣିରେ ମିଶିଗଲା